ପଶୁମାନଙ୍କର ଗୋ ଗୋବର ମାନେ ଗୁଗୁର କେମିତି ଆମେ ଉପାଦାନ କରିଥାଉ ଗୁବର ଆମ ଗୋରୁ ଗୁହାଳ ଯେତେବେଳେ ବାହାରକୁ ବାହାର କରିଥାଏ ବା ପଦାରେ ପଡ଼ିଥାଏ ବାଡ଼ିରେ ପଡ଼ିଥାଏ ଆମେ ତାକୁ ସଂଗ୍ରହ କରି ଗୋଟ ସ୍ଥାନରେ ରଖିଥାଉ ଏବଂ ଟାକୁ ଖତ ମଧ୍ୟ କରୁ ଯାହା ଦ୍ବାରା ଖତ କୁ ଆ ନେଇକି ଆମେ ବିଲରେ ପକେଇଥାଉ ଲଙ୍କା ହଉ ଭେଣ୍ଡି ହଉ ବା କାକୁଡ଼ି ଧାନ ଗହମ ଇତ୍ୟାଦି ଆମର ଯେଉଁ ବିଲର ଅଛି ସେ ଖତକୁ ନେଇକି ଆମେ ବିଲରେ ପକେଇ ଥାଉ ଯାହାଦ୍ବାରା ମାଟି ଭଲ ହୁଏ ଯାହାଦ୍ବାରା ଫଳ ଆମେ ଉତ୍ପାଦନ କରିଥାଉ ଆମେ ତାକୁ ବିକ୍ରି ମଧ୍ୟ କରିଥାଉ ଗୋବରକୁ ଗୁଣ୍ଡା କରିଥାଉ ଏବଂ ପିଠା ଭଳିଆ ବଡ଼ ବଡ଼ କରିଥାଉ ଗୋବରକୁ ପଦାରେ ବା କାନ୍ଥରେ ତାକୁ ଶୁକେଇ ଥାଉ ସେ ଶୁକିଲାପରେ ତାକୁ ନେଇ ଚୁଲିରେ ଜାଳିଥାଉ ଭାତ ଓ ତରକାରୀ ହଉ ଏମିତି ଅନ୍ୟାନ୍ୟ ଖାଇବାରେ କିଛି କରିଥାଉ ଯାହାଦ୍ବାରା ତାକୁ ଆମେ ଜାଳିଥାଉ ସେଇଟି କଟା କୁଟା ବି ଲାଗିବନି ବା ଗ୍ଯାସ ଲାଗିବନି ଯାହାଦ୍ବାରା ଆମେ ସେ ମନ୍ଦା ଘଷିକି ଜଳିଥାଉ ଏବଂ ତାର ଜଳିସାରିଲା ପରେ ଯେଉଁ ଅଙ୍ଗରା ପାଉଁଶ ହେଇଥାଏ ତାକୁ ମଧ୍ୟ ଆଣିକି ଆମେ ବିଲରେ ପକେଇଥାଉ ଚାଷ ହୁଏ ତାର ଉପାଦାନ ଆମେ ପାଇଥାଉ